ଖବରକାଗଜ କିମ୍ବା ରେଡ଼ିଓ ମାନଙ୍କରେ ଗୃହିଣୀ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ବିଭାଗ ହେବା ଏକ ଉନ୍ନତମାନର ପଦକ୍ଷେପ ହେବ କାରଣ ଯେଉଁ ମହିଳା ଏବଂ ଗୃହିଣୀମାନେ ବାହାରକୁ ଯାଇ କୌଣସି କାର୍ଯ୍ୟ କରିପାରୁନାହାନ୍ତି କାହିଁକିନା ଘରକାମ ପିଲାମାନଙ୍କ ଦାୟିତ୍ଵ ନେବା ସହିତ ବାହାର କାମ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେଉଛି ତେଣୁ ସେମାନଙ୍କ ପାଇଁ ରେଡ଼ିଓ ହେଉ କିମ୍ବା କାଗଜ ହେଉ କିମ୍ବା ଯେକୌଣସି ନ୍ୟୁଜ୍ ଏଜେନ୍ସିମାନଙ୍କରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ରହିବା ସ୍ଵତନ୍ତ୍ର ପଦବୀ ବା ସେମାନଙ୍କ ପାଇଁ କିଛି ସଂଗୃହୀତ ସ୍ଥାନ ରହିବା ନିହାତି ଭାବରେ ଗୋଟିଏ ସ୍ଵାଗତଯୋଗ୍ୟ ପଦକ୍ଷେପ ହେବ ଖବରକାଗଜ ଏବଂ ରେଡ଼ିଓରେ କାମ କରିବା ମଧ୍ୟ ଗୃହିଣୀମାନଙ୍କ ପାଇଁ ସହଜ ଏବଂ ସୁବିଧା ହେବ